ଯେଉଁମାନେ ଟେକ୍ନିକାଲ୍ ଅସୁବିଧାରେ ପଡୁଛନ୍ତି ବା ଅବଗତ କରୁଛନ୍ତି ମୁଁ ତାଙ୍କୁ ସାହାଯ୍ୟ କରିପାରିବି କାହିଁକି ନା ସାହାଯ୍ୟ କାହିଁକି ନା କରିପାରିବି ମୁଁ ମୋ ଟେକ୍ନିକାଲ୍ ଲାଇନରେ ମୋ ବହୁତ ନଲେଜ୍ ଅଛି ମାନେ ମୁଁ ଆଗରୁ ଟେକ୍ନିକାଲ୍ ବିଷୟରେ ବହୁତ ପଢ଼ିଛି ଆଉ ସବୁ କିଛି ମୋ ଟେକ୍ନିକାଲ୍ ବିଷୟରେ ସବୁ କିଛି ମୁଁ ଜାଣିଛି ସେଥିପାଇଁ ମୁଁ ତାଙ୍କ ଛୋଟବେଳ ସବୁ ଟେକ୍ନିକାଲ୍ ସମସ୍ୟାରେ ସାହାଯ୍ୟ କରିପାରିବି ଆଉ ବୈଷୟିକ ଯେଉଁ ଅସୁବିଧା ମୁଁ ସେଇଠି ବି ସାହାଯ୍ୟ କରିପାରିବି କାହିଁକି ନା ସେଇଠି ବି ମୋର ନଲେଜ୍ ଅଛି ଟେକ୍ନିକାଲ୍ ଇସ୍ୟୁରେ ତ ମୋର ନଲେଜ୍ ଥିଲା ଓ ମୋର ଗୋଟେ ଦୋକାନ ବି ଅଛି ଟେକ୍ନିକାଲର ମୁଁ ସେଇଠି ବି ସମସ୍ତଙ୍କ ମାନେ ଯେଉଁ ଟେକ୍ନିକାଲ୍ ଇସ୍ୟୁ ସେଇଟାକୁ ସବୁ ଏରୋରକୁ ସବୁ ଟେକ୍ ଡାଉନ୍ କରେ ଆଉ ସବୁ ଅସୁବିଧା ଯେଉଁମାନେ ସମାଧାନ ଖୋଜିକି ବାହାର କରେ ସେଥିପାଇଁ ମୋ ଟେକ୍ନିକାଲ୍ ଛୋଟ ବଡ଼ ଯାହା ବି ହେଉ ମୁଁ ସାହାଯ୍ୟ କରିପାରେ ଲୋକମାନଙ୍କୁ ଆଉ ମୋର ଏକ୍ସପେରିଏନ୍ସ୍ ଅଛି ସେଥିପାଇଁ ମୁଁ ସାହାଯ୍ୟ କରି ପାରିବି ଓକେ ସେଥିପାଇଁ